ବ୍ୟବସାୟ ବ୍ୟବସାୟ କରିବା ପାଇଁ ଆମକୁ କିଛି ଅର୍ଥ ଦରକାର କିନ୍ତୁ ଟଙ୍କା ଦରକାର ଆଉ ଆମକୁ ଅର୍ଥ ହେଲା ଆମ ଗ୍ରାମରେ ଋଣ ଅଣୁଥାଉ ନଥିଲା ନାଇଁ କିମ୍ବା ବ୍ୟାଙ୍କ ତରଫରୁ ଆମେ କିଛି ଋଣ ଆଣିଥାଉ ବ୍ୟବସାୟ କରିବା ଏତେ ଆମେ ଯେକୌଣସି ବ୍ୟବସାୟରେ ଆମେ କରୁ ତାକୁ ନେଇ ଆମେ ବଜାର କିମ୍ବା ଯେକୌଣସି ମଣ୍ଡିରେ ଆମେ ଲଗାଇଥାଉ ସେଥିରୁ ସେ ଲୋକମାନେ କିଣି ଉପକୃତ ହୁଅନ୍ତି କିନ୍ତୁ ଆମେ ସେଥିରୁ ଆମେ କିଛି ଖୁସି ଲାଭ କରିଥାଉ କିନ୍ତୁ ଟିକିଏ ବ୍ୟବସାୟରେ ଆମେ ଲାଭବାନ ଟିକିଏ ହୋଇଥାଉ ହେନ୍ତି କଞ୍ଚାମାଲ କଞ୍ଚାମାଲ ହେଉଛି କଞ୍ଚାମାଲ ଦ୍ୱାରା ଆମେ ଯେକୌଣସି ପତ୍ର ବିଜ୍ଞାପନ ପତ୍ର ହେଉ ଯେମିତି ତନ୍ଥା ପତ୍ର ହେଉ ଆଦିରେ ଆମେ ସେ ପତ୍ର ନେଇକି ଆମେ ଯେ ବିଭିନ୍ନ ସ୍ଥାନରେ ଆମେ ଖଲି ହେଉ ଠୁଙ୍ଗା ହେଉ ଯେକୌଣସି ପତ୍ର ନେଇ ଆମର ମନ୍ଦିର ହେଉ ହୋଟେଲ ହେଉ ର୍ରେଷ୍ ଯେକୌଣସି ସ୍ଥାନରେ ଆମେ କଞ୍ଚାମାଲ ପତ୍ର ନେଇ ଆମେ ତାକୁ ନେଇକି ସେ ବ୍ୟବସାୟରେ ଲଗେଇ ଆମେ ଦୁଇ ପଇସା ପାଉ କିମ୍ବା ଆମେ ଦୁଇ ପଇସା ପାଇ ଆମେ ଉପବର୍ତ କରିଥାଉ